ଓଡ଼ିଆ ଭାଷାର ତୁଳନା କେବେ ହିନ୍ଦୀ ଭାଷା ସହିତ କରାଯାଇପାରିବ ନାହିଁ କାରଣ ଓଡ଼ିଶାରେ କେବଳ ଓଡ଼ିଆ ଭାଷା ଲୋକ ବୁଝନ୍ତି କହିପାରନ୍ତି ଜାଣିପାରନ୍ତି ଲେଖିପାରନ୍ତି ଆଉ ପଢ଼ିପାରନ୍ତି ଓଡ଼ିଶାର ଯେକୌଣସି ଜିଲ୍ଲାକୁ ଯିବେ ଓଡ଼ିଶା ଓଡ଼ିଆ ଭାଷା ନକହିଲେ ଲୋକ ଆପଣଙ୍କ ଭାଷା ବୁଝିପାରିବେ ନାହିଁ ତେଣୁ ଓଡ଼ିଶାରେ ନିହାତି ଆମକୁ ଓଡ଼ିଆ ଜାଣିବାକୁ ପଡ଼ିବ ଆଉ କହିବାକୁ ପଡ଼ିବ ଆଉ ଯେଉଁଥିରେକି ଆମର ହିନ୍ଦି ଭାଷା ସହିତ ଓଡ଼ିଆ ଭାଷା ଏଇଥିପାଇଁ ତୁଳନା କରାଯାଇ ପାରିବ ନାହିଁ କାରଣ ଓଡ଼ିଶା ବାହାରକୁ ଆମର ଯଦି ଯିବା କୌଣସି କୌଣସି ଲୋକ ଆମ ଭାଷା ବୁଝି ପାରିବେ ନାହିଁ ଯେହେତୁ ରାଷ୍ଟ୍ରଭାଷା ଆମର ହିନ୍ଦି ହିନ୍ଦି କହିଲେ ଅନ୍ୟ ରାଜ୍ୟମାନଙ୍କର ଆମ ଭାଷା ବୁଝିବା ସହିତ ଅନ୍ୟ ଦେଶ ଭିତରେ ଆମର ଅନ୍ୟ ଅନ୍ୟ ଦେଶ ବିଦେଶରେ ମଧ୍ୟ ହିନ୍ଦି ଭାଷାକୁ ଆଜିକାଲି ଲୋକ ବୁଝିଲେଣି ତେଣୁ ଓଡ଼ିଆ ଆଉ ହିନ୍ଦି ଭାଷା କେବେ ସସମାନ କରାଯାଇ ପାରିବ ନାହିଁ ଆଉ ଓଡ଼ିଶାରେ ଆମର ଓଡ଼ିଆ ଲୋକଙ୍କ ପାଇଁ ଓଡ଼ିଆ ନିହାତି ଦରକାର ଯେଉଁଟାକି ନକହିଲେ ନପଢ଼ିଲେ ଆମେ ସେ କୌଣସି ବିଷୟରେ ଜାଣିପାରିବା ନାହିଁ ଆଉ ହିନ୍ଦି ହେଲେ ବାହାରକୁ ଯିବାପାଇଁ ହେଲେ ଆମକୁ କେଉଁ ଭାଷା ନଶିଖିଲେ ମଧ୍ୟ ଆମର ହିନ୍ଦି ଭାଷା ଯଦି ଆମେ ଶିଖିଛେ ତାହେଲେ ଆମେ ସବୁ କାମ କରିପାରିବା ଜାଣିପାରିବା ଏବଂ ବୁଝି ମଧ୍ୟ ପାରିବା